ଆମ ଅଞ୍ଚଳରେ ଅନେକ ପ୍ରକାର ଅପରାଧ ଘଟୁଛି ଦାରିଦ୍ର୍ୟ ଦାରିଦ୍ର୍ୟ ଅପରାଧ ଧନୀମାନେ ଗରିବମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ସେମାନେ ଧନୀ ବୋଲି ଅଧିକ ଗର୍ବ ଅନୁଭବ କରୁଛନ୍ତି ଏବଂ ଦରିଦ୍ର ଗରିବମାନଙ୍କ ଆଗରେ ଦେଖାଇହଉଛନ୍ତି ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି ଜଣେ ଶିକ୍ଷିତ ନିରକ୍ଷରତା ବି ନିରକ୍ଷରତାରେ ବି ଅପରାଧ ହଉଛି ଜଣେ ଶିକ୍ଷିତ ଜଣେ ଅଶିକ୍ଷିତ ମଣିଷକୁ ଅନେକ ପ୍ରକାର ଅନେକ ପ୍ରକାର ଟର୍ଚର୍ କରୁଅଛି ବେକାରୀ ସମୟ ଜଣେ ଯଦି ଚାକିରୀ କରୁଛିି ଆଉ ଜଣେ ଯଦି କିଛି କରୁନି ତ ତାହାକୁ ଦେଖି ସେ ବହୁତ ପ୍ରକାର କଥା କହୁଛି ତାକୁ ନେଇ ମଧ୍ୟ ସେ ଅନେକ ପ୍ରକାରର କଥା କ ବେକାରୀ ଯଦି ଜଣେ ମାନସିକ ରୋଗୀ ହୋଇଥିବ ତାକୁ ମଧ୍ୟ ଅନେକ ପ୍ରକାର ଟା ଟର୍ଚର୍ କରାହଉଛି ସେ ତା'ର ମୁଣ୍ଡ ଖରାପ ହୁଏ ତାକୁ ବହୁତ ପ୍ରକାର ଟର୍ଚର୍ କରୁଛନ୍ତି ତାକୁ ବହୁତ ପ୍ରକାର ଅତ୍ୟାଚାର କରାହେଉଛି ଜଣେ ମାନସିକ ବ୍ୟକ୍ତିକୁ ଅନେକ ପ୍ରକାର ଲୋକମାନେ ଅନେକ ପ୍ରକାର ଅତ୍ୟାଚାର କରୁଛନ୍ତି